ଗୀତ ଗାଇବା ପାଇଁ ମୋର ପ୍ରିୟ ଶୈଳୀ ହେଉଛି ସଙ୍ଗୀତର ସାରେଗାମାପାଧାନି କାରଣ ଆପଣ ସେଇଥିରୁ ହିଁ ସବୁ ସାରେଗାମାପାଧାନିସାରୁ ସବୁ ହିଁ ଆରମ୍ଭ ତେଣୁ ସେଇ ତାରି ଶୈଳୀ ଦ୍ୱାରା ହିଁ ସାରେଗାମା କେମିତି ହେଉଛି ଏବଂ ଗୀତର ଶୈଳୀଟା ସେହିଠୁ ହିଁ ଶିଖିବାକୁ ମିଳିଥାଏ ଆମର ଯେଉଁ ବାଜା ବାଜୁଛି ଆମେ ଯଦି ଏଇଟା ନ ଶିଖିବା ତାହେଲେ ଆମେ କେମିତି ବୁଝିପାରିବା ଯେ ଗୀତଟି କେଉଁଠୁ କେମିତି ଆରମ୍ଭ ହେବ କେଉଁ ଶୈଳୀରେ ବୋଲିଲେ ଗୀତଟି ଭଲ ହେବ କେମିତି କେଉଁ ଜାଗାରେ ଉପରକୁ ଉଠାଇବାକୁ ପଡ଼ିବ କେଉଁ ଜାଗାରେ ଭଏସକୁ ତଳକୁ ଦେବାକୁ ପଡ଼ିବ କେଉଁ ଜାଗାରେ ଭଏ ନିଜର କଣ୍ଠଟାକୁ କେମିତି ହଲାଇବାକୁ ପଡ଼େ ସେଥିପାଇଁ ଆମେ ତା ପ୍ରତି ବହୁତ ଧ୍ୟାନ ଦେଇଥାଉ କାରଣ ଏ ସବୁ ଜିନିଷ ଯଦି ଆମେ ଧ୍ୟାନ ନଦେବୁ ତାହେଲେ ଗୀତଟି ଆମେ ଭଲ ଭାବରେ ଗାଇପାରିବୁ ନାହିଁ କି ଶୁଣିପାରିବୁ ନାହିଁ ତେଣୁ ଆମକୁ ଗୀତ ଗାଇବାକୁ ହେଲେ ପ୍ରଥମେ ଆମର ସଙ୍ଗୀତର ଶୈଳୀ ଉପରେ ଆମେ ଧ୍ୟାନ ଦେବାକୁ ପଡ଼ିବ କାରଣ ସଙ୍ଗୀତର ଶୈଳୀ ଏତେ ସହଜ ନୁହେଁ ଖାଲି ଆମେ ପାଟିରେ କହିଦେଉଛେ କିନ୍ତୁ ସେହିଟା କରିଲା ବେଳକୁ ବହୁତ କଷ୍ଟ ହୋଇଥାଏ ଆଉ ବହୁତ ସମୟ ମଧ୍ୟ ଲାଗିଥାଏ ଯଦି ଆମେ ଗୋଟିଏ ଥର ତାକୁ ବୁଝିସାରିଛେ ଏବଂ କହିପାରୁଛେ ତେଣୁ ଆଉ ସେକେଣ୍ଡ ଥର କୌଣସି ମତେ ଅସୁବିଧା ହେବ ନାହିଁ ଗୀତ ଗାଇବା ପାଇଁ ମୋତେ ବି ମଧ୍ୟ ଏଥିପାଇଁ ବହୁତ ଭଲ ଲାଗେ ଏବଂ ମୁଁ ଶୁଣିବା ପାଇଁ ମଧ୍ୟ ଭଲ ଲାଗେ ଗୀତଟି ମୋର ବହୁତ ପ୍ରିୟ ଗୀତ ପାଇଁ ମୋତେ ବହୁତ ଭଲ ଲାଗେ